ଆମ ଭାରତର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ ଫୁଟବଲ୍ କବାଡ଼ି ଖୋଖୋ ବ୍ୟାଡ଼ମିଣ୍ଟନ ହକି ଚେସ୍ ଭଳି ଅନେକ କିଛି ହକି ହେଉଛି ଆମ ଭାରତର ଜାତୀୟ ଖେଳ ଦେଶର ସବୁଠାରୁ ପ୍ରସିଦ୍ଧ କ୍ରୀଡ଼ାବିତ ମାନେ ହେଲେ ରୋହିତ ଶର୍ମା ବିରାଟ କୋହଲି ମହନ୍ଦ୍ର ସିଂ ଧୋନି କେ ଏଲ ରାହୁଲ ହର୍ଷର ପଟେଲ ଗୌତମ ଗମ୍ଭୀର କପିଲ ଦେବ ସାନିଆ ମିର୍ଜା ଦୁତି ନାଥ ନିରୋଜ ଚୋପଡ଼ା ମୀରାବାଇ ନାନୁ ଭଳି ଅନେକ କ୍ରୀଡ଼ାବିତମାନେ ରହିଛନ୍ତି ନିରଜ ଚୋପ୍ରା ଜାଭ୍ଲିନ୍ ଥ୍ରୋରେ ଗୋଲ୍ଡ ମେଡ଼ାଲ୍ ପାଇଥିଲେ ସେ ଅଗଷ୍ଟ ମାସ ସାତ ତାରିଖ ଦୁଇହଜାର ଏକୋଇଶିରେ ପ୍ରଥମେ ଭାରତ ଇତିହାସ ସ୍ଵର୍ଣ୍ଣପଦକ ପାଇଁ ଭାରତ ଇତିହାସରେ ସ୍ଥାନ ପାଇଥିଲେ ସେ ସତାଅଶୀ ଦଶମିକ ଅଠାବନ ମିଟର ଭେଳା ଫିଙ୍ଗି ପ୍ରଥମ ସ୍ଥାନ ପାଇଁ ସ୍ଵର୍ଣ୍ଣପଦକ ଜିତିଥିଲେ ସେମିତି ମିରାବାଇ ନାନୁନ୍ ଅଣଚାଶ କେଜିର ଭାରତ୍ତୋଳନ ଉଠାଇ ଋଣପଦକ ଜିତି ଥିଲେ ସେମିତି ରବି କୁମାର ଦହିଆ ମଧ୍ୟ ରୋପ୍ୟପଦକ ଜିତି ଥିଲେ କେବଳ ସେତିକି ନୁହେଁ ପୁଅମାନଙ୍କ ଅପେକ୍ଷା ଝିଅମାନେ ମଧ୍ୟ କିଛି କମ୍ ନୁହେଁ ଯେମିତି ସାନିଆ ମିର୍ଜା ମଧ୍ୟ ଗୋଟିଏ ଭଲ ଟେନିସ୍ ଖେଳାଳି ସେତି ସ୍ମୃତି ମଧ୍ୟନ ଅମଜୋତ କର ପୂଜାଭାସ୍କର ଫାତିମା ଜାଫର ଅମନନ୍ଦୀପ କର ମଧ୍ୟ କ୍ରିକେଟ ଖେଳି ଅନେକ ପଦକ ମଧ୍ୟ ହ୍ରାସ କରିଛନ୍ତି ଓ ଅନେକ ପ୍ରସିଦ୍ଧ ଲାଭ କରିଛନ୍ତି